ହେଲୋ ହଁ ମେଡମ୍ ହଁ ହଁ କହିଦେଉଛି ଶୁଣ ସେଣ୍ଟିମିଟର୍ କଲର୍ଟା ଅଛି ୟେଲୋ କଲର୍ ମାରିଦେବ ଆଉ ଫାଷ୍ଟ୍ ଛୋଟ୍ ସାଇଜ୍ ମାରିବ ଫାଷ୍ଟ୍ ନାଇକି ଓନଲି ଡାର୍କ୍ କଲର୍ ମାରିବ ତାପରେ ଡାଇରେକ୍ଟ୍ କଲର୍ ମାରିବ

ହଁ ତୁମେ ଫାଷ୍ଟ୍ ଆମ ଘରଟା ଦେଖିଦିଅ ତାପରେ ତାର ସାଇଜ୍ ହିସାବାର ତୁମେ ମାରିବ ହଁ ଦୁଇ ସାଇଡ଼ରେ ହଁ ହଁ ଫାଷ୍ଟ୍ ହ୍ୱାଇଟ୍ କଲର୍ ତାପରେ ଅନ୍ୟ କଲର୍ ହଁ ହଁ ହଁ ହଁ

ଅଛି ଆମର ଏଠି ଅଛି ଦଶଟି ରୁମ୍ ଦଶଟି ରୁମ୍ର ଯାକ ନାଇକି ଫାଷ୍ଟରୁ ହ୍ବାଇଟ୍ କଲର୍ ମାରିବ ତାପରେ ୟେଲୋ କଲର୍ ହଁ ରୁମ୍ ରୁମ୍କୁ କଲର୍ ହଁ

ହେଲେ ସେ ଗୋଟେ ଡ୍ରଇଁ ବୁଝୁଛି ବୋଲେ କରିଦିଅ